ମୋତେ ତ ସେମିତି ରୋଷେଇ କିଛି ଆସେନି ତଥାପି ମୁଁ ମୋତେ ଘରେ ଯେତେବେଳେ ପ୍ରଥମେ କହିଥିଲେ କି ଗୋଟେ ତୁ ନିଜ ମନରୁ ତୋତେ ଯୋଉଟା ମାନେ ତୋର ରାନ୍ଧି ଶିଖିଛୁ ସେଇଟା ଆମକୁ ରାନ୍ଧିକି ଖୁଆ ସେତେବେଳେ ମାନେ ମୁଁ କଣ କରିମି ମୋତେ ତ ଆସେନି ରୋଷେଇ ମୁଁ କଣ କଲି ମୋ ମୋ ମାଆଙ୍କ କତୁରୁ ମୁଁ ଯେତେବେଳେ ମୋତେ ରୋଷେଇ ନ ଆସେ ମୋ ମାଆଙ୍କ କତୁରୁ ମୋ ସାନ ମାଆଙ୍କ କତୁରୁ ଯାହା ଶିଖିଥିଲି ସେତିକିରେ ମୋତେ ଗୋଟେ କିଛି ମାନେ ଗୋଟେ ମନରେ ଥିଲା ଯେ କି ମୁଁ ମାନେ ଯେଉଁ କୋବି ଚିଲିଟା ମୁଁ କେମିତି ଶିଖି ଦେଇଥିଲି ମାଆ ହେରିକାଙ୍କ କତିରୁ ସେଥିପାଇଁ ମୁଁ ସେଦିନ ଭାବିଲି କି ମାଆ ହେରିକାଙ୍କୁ ମାନେ ଘରେ ତିଆରି କରିକି କୋବି ଚିଲି ବନେଇକି ଦେବି ସେଥିପାଇଁ ମୁଁ ମାଆଙ୍କୁ ପଚାରିକି ବି ସେ ସେଠି କରିଥିଲି ପ୍ରଥମ ଥର ପାଇଁ ଆଗେ ମୋତେ ମାଆ କହିଥିଲେ କି କୋ କୋବିଟାକୁ ଗୋଟେ ବଡ଼ କୋବିଟାକୁ ଭଲସେ ପିସ୍ ପିସ୍ କରିକିନା ଭଲ ସାଇଜ୍ କରିକି ତାକୁ କାଟିକି ନେଇଥିବୁ ଭଲ ଭାବରେ ଧୋଇଦେବୁ ଧୋଇକି ତାପରେ ତାକୁ କଣ କର୍ଣ୍ଣଫ୍ଲାୱାର୍ ମଇଦା ଆଉ କିଛି ଫୂୁଡ଼୍ କଲର୍ ଯଦି ଆମେ ଆଡ଼୍ କରିପାରିବା ହେଲା ନ ହେଲେ ତା ସହିତ ଅଦା ରସୁଣ ପେଷ୍ଟ ଟିକେ ପକେଇବା ଆଉ ଗୋଲ ମରିଚ ଗୁଣ୍ଡ ଆଉ ସ୍ୱାଦ ଅନୁସାରେ ଲୁଣ ଆଉ କିଛି ଲଙ୍କା ଗୁଣ୍ଡ ଏତିକି ତାକୁ ଇଏ କରିକି ପକେଇକି ତାକୁ ଗାଳେଇକି ରଖିବା ତାପରେ ତେଲ ଗରମ କରିବା ତେଲ ଗରମ କରି ସାଇଲା ପରେ ତାକୁ କୋବି କି ଆମେ ଛାଙ୍କି ଥିଲି ଛାଙ୍କି ସାଇଲା ପରେ ସେ କୋବି କି ମୋର ଗୋଟେ ସାଇଡ଼୍କି ରଖିଥିଲି ତାପରେ ମାଆ ମୋତେ କହିଥିଲେ ଯେ ପିଆଜ ଆଉ କ୍ୟାପସିକମ୍କୁ ଚାରି କୋଣିଆ ଯେମିତି ହେବ ପିସ୍ ପିସ୍ ଗର ଗର କିନା କାଟିଥିଲି ସେ ଆଗେ କଣ କରିଥିଲି ମାଆ କହିଲେ ଆଗ ତେଲ ପକା ବୋଲି ମୁଁ ଆଗେ ତେଲ ପକେଇ ଥିଲି ତା ସହିତ ମୁଁ କଟା ହୋଇଥିବା ଚୁନ୍ ଚୁନ୍ କରିକି ଅଦା ରସୁଣକୁ ଆଗେ ପ ପକେଇ ଥିଲି ତାପରେ ଅଦା ରସୁଣ ଟିକେ ବ୍ରାଉନ୍ କଲର୍ ହେଲା ପର୍ଯ୍ୟନ୍ତ ତାପରେ ଭାଜିଦେଲି ଭାଜି ସାରିଲା ପରେ ପିଆଜକୁ ମୁଁ ପକେଇ ଦେଲି ତାପରେ କ୍ୟାପସିକମ୍ ପକେଇ ଦେଲି କ୍ୟାପସିକମ୍ ପିଆଜକୁ ଟିକେ ସନ୍ତୁଳି ଦେଲା ପରେ ପରେ ତା ପରେ ସୋୟା ସୋୟା ସସ୍ ପକେଇ ଦେଲି ଟିକେ ସୋୟା ସସ୍ ପରେ ଟମାଟୋ ସସ୍ ଚିଲି ସସ୍ ପଡ଼ିଥିଲା ତାପରେ ସ୍ୱାଦ ଅନୁସାରେ ଟିକେ ଲୁଣ ପଡ଼ିଥିଲା ତାପରେ ଗୋଲମରିଚ ଗୁଣ୍ଡ ପକେଇ ଥିଲି ମାମା ମାଆ କହିଥିଲେ ତାପରେ ମୁଁ ସେଟାକୁ ଟିକେ ଭାଜି ସାରିଲା ପରେ ତାପରେ ମୁଁ ତାକୁ କୋବି ଯେଉଁ ଭଜା ହେଇକି ଥିଲା ଛଙ୍କା ହୋଇକି ତାକୁ କୋବିକି ପକେଇଦେଲି ପକେଇ ସାଇଲା ପରେ ଏପଟ ସେପଟ କରିକି ତାପରେ ସେଇଠୁ ମୁଁ ତା ପରେ ଧଣିଆ ପତ୍ର ତା ଉପରେ ପକେଇ ଥିଲି ଆଉ ତାପରେ ମୁଁ ତାକୁ ଓହ୍ଲେଇ ଥିଲି ସେଦିନ ମୁଁ ସମସ୍ତଙ୍କୁ ଖାଇବାକୁ ଯେତେବେଳେ ମୁଁ ସେଠି ଦେଇଥିଲି ଆମ ଘରେ ସମସ୍ତେ ସେଦିନ ମୋତେ ଭଲ ହେଇଥିଲା କିନ୍ତୁ ମାନେ କେହି କହିଲେନି କି ଅଲଣା ହେଇଥିଲା ବୋଲି ମୋତେ ସମସ୍ତେ କହିଲେ କି ସବୁ ଭଲ ହୋଇଥିଲା ମୋତେ ବହୁତ ଖୁସି ଲାଗିଥିଲା ତାପରେ ମୁଁ ଯେତେବେଳେ ନିଜେ ଚାଖିକି ଟିକେ ଦେଖିଲି ଯେ ଟିକେ ଜଷ୍ଟ ଅଲଣା ହୋଇଥିଲା ହେନେ ଭଲ ଲାଗୁଥିଲା ସେଥିପାଇଁ ମୋତେ ବହୁତ ଖୁସି ଲାଗିଲା କି ମୋ ଘର ଲୋକ ମୋ ମନ ଦୁଃଖ ହେବ ବୋଲି ମୋତେ ଯାହା ହେଉ କିଛି କହିଲେନି ଭଲ କହିଲେ ସବୁ ଭଲ ହୋଇଛି ବୋଲି ରୋଷେଇ ଭଲ ଲାଗିଥିଲା ମୋ ଘର ଲୋକ ମୋତେ ବହୁତ କହିଥିଲେ ଭଲ ହୋଇଛି ବୋଲି